ପଶୁପାଳନରେ ପଶୁମାନଙ୍କୁ ପାଦ ରୋଗ ମୁଖ ରୋଗ ଏଭିଆନ୍ ଏହିସବୁ ଗୁଡ଼ିକ ରୋଗ ହେଇଥାଏ କାରଣ ପଶୁମାନେ ଖାଦ୍ୟ ଖାଇପାରନ୍ତି ନାହିଁ ଚାଲିପାରନ୍ତି ନାହିଁ ଏବଂ ସେଠି ସେ ଖାଇପାରନ୍ତି ନାହିଁ ସେଥିପାଇଁ ତାହାକୁ ତାଙ୍କର ଦେହ ଅସୁସ୍ଥ ରହିଥାଏ ସେଥିପ୍ରତି ପଶୁମାନଙ୍କୁ ଡ଼ାକ୍ତର ଡ଼ାକି ତାଙ୍କର ଚିକିତ୍ସା କରିବା ନିହାତି ଆବଶ୍ୟକ କାରଣ ସେ ମୁଖ ମୁଖ ରୋଗ ହୋଇଥିବାରୁ ସେ କିଛି ଖାଇପାରନ୍ତି ନାହିଁ ଏବଂ ପାଦ ରୋଗ ହେଥିବାରୁ ପାଦରେ ସେମାନେ ଚାଲିପାରନ୍ତି ନାହିଁ ଏବଂ ନ ଖାଇଥିବାରୁ ସେ ଆହୁରି ବେମାର ହୋଇ ପଡ଼ିଥାନ୍ତି ପଶୁମାନେ ସବୁବେଳେ ସୁବିଧା ସୁଯୋଗରେ ରହିବା ନିହାତି ଆବଶ୍ୟକ ସୁସ୍ଥ ଶରୀର ରହିବା ନିହାତି ତାଙ୍କର ଅତ୍ୟନ୍ତ ଅଟେ ମୁଖ ରୋଗ ହେଲେ ସେ ତାଙ୍କର ତୁଣ୍ଡରେ କିଛି ବି ପୂୁରାଇ ପାରନ୍ତି ନାହିଁ କାରଣ ପାଦ ବି ପାଦରେ ବି ଚାଲିପାରନ୍ତି ନାହିଁ ତେଣୁକରି ପଶୁମାନେ ଏସବୁ ରୋଗ ହେଇଯିବାରୁ ଜ୍ୱରରେ ପଡ଼ିଥାନ୍ତି ମଣିଷ ଏହାକୁ ସୁସ୍ଥ ଭାବରେ ରଖିବା ନିହାତି ଆବଶ୍ୟକ ନହେଲେ ପଶୁ ଯଦି ରୋଗରେ ପଡ଼ିବ ତାହେଲେ ଆହୁରି ଅସୁସ୍ଥ ହୋଇଯିବ ତେଣୁକରି ଡ଼ାକ୍ତରକୁ ଡ଼ାକିବା ନିହାତି ଆବଶ୍ୟକ ଏବଂ ସେ ସେ ପଶୁଗୁଡ଼ିକ ରୋଗରୁ ମୁକ୍ତ ହୋଇପାରିବେ ଏବଂ ଜୀବନଯାପନ ଅଧିକ ଭଲ ତାଙ୍କର ଚଳିବ ଏବଂ ସୁସ୍ଥ ରହି କି ବୋଲି ଚାଲିପାରିବେ ମୁଖ ତାଙ୍କର ଖାଇପାରିବେ ସେଇ ରୋଗରୁ ଯେତେବେଳେ ମୁକ୍ତ ହେବେ ପଶୁମାନେ ସବୁବେଳେ କଥା ମାନନ୍ତି ଏବଂ ମଣିଷ ବୋଲି ସେମାନେ ସୁସ୍ଥ ରହିବା ନିହାତି ଆବଶ୍ୟକ